ହଁ ମୁଁ ଡ୍ୟାନ୍ସ ରିଲ୍ ଦେଖେ ମୋତେ ସୋସିଆଲ୍ ମେଡ଼ିଆ ରେ ମୋର କିଛି ପ୍ରିୟ ନୃତ୍ୟଶିଳ୍ପୀ ଅଛନ୍ତି ସେ ହେଉଛନ୍ତି ଆମ ଓଡ଼ିଶାର ଝିଅ ରାଜସ୍ମିତା ମହାନ୍ତି ଯିଏକି ଜି ଟିଭିରେ ହେଇଥିବା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ ସିଏ ଯାଇକି ଜାତୀୟ ସ୍ତରରେ ପାଟିସିପେଟ୍ କରିଥିଲେ ଏବଂ ସେଇଠି ମଧ୍ୟ ୱିନର୍ ହୋଇଥିଲେ ସେଥିପାଇଁ ଯେହେତୁ ସିଏ ଆମ ଓଡ଼ିଶାର ଝିଅ ଓଡ଼ିଶାର ଗର୍ବ ଏବଂ ଗୌରବ ଏବଂ ମୋତେ ସେଥିପାଇଁ ସିଏ ରାଜସ୍ମିତା ମହାନ୍ତିଙ୍କୁ ନୃତ୍ୟଶିଳ୍ପୀ ରୂପେ ପାଇଥିବାରୁ ମୋତେ ଭଲ ଲାଗେ